ଆଜିର ଯୁଗରେ ସାମାଜିକ ଗଣମାଧ୍ୟମର ଗୁରୁତ୍ଵ ମଧ୍ୟ ବଢ଼ିଛି ଏଇଥିପାଇଁ ଯେହେତୁ ସମସ୍ତେ ଆଜିକାଲି ବିଭିନ୍ନ ଗ୍ରୁପ୍କୁ ସେମାନେ ବ୍ୟବହାର କରୁଛନ୍ତି ୱାଟ୍ସପ୍ ଗ୍ରୁପ୍ ଅନ୍ଲାଇନ୍ ଇନ୍ଷ୍ଟାଗ୍ରାମ୍ ଫେସ୍ବୁକ୍ ଯେହେତୁ ସେମାନେ ବ୍ୟବହାର କରୁଛନ୍ତି ତେଣୁକରି ସାମାଜିକ ଗଣମାଧ୍ୟମରେ ଅନ୍ଲାଇନ୍ ଡ୍ୟାନ୍ସ ମଧ୍ୟ ସମସ୍ତେ ଉପଭୋଗ କରୁଛନ୍ତି ଆହାର ଏହାର ଗୁରୁତ୍ଵ ବଢ଼ିବାର କାରଣ ଗୋଟିଏ ହୋଇପାରେ ବୈଷୟିକ ବୈଷୟିକ କାର୍ଯ୍ୟକ୍ରମ ଯେହେତୁ ହେଉଛି ବୈଷୟିକ ଉନ୍ନତି ଯୋଗୁଁ ଗଣମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ଡ୍ୟାନ୍ସର ଗୁରୁତ୍ଵ ବଢ଼ିଛି ତେଣୁ ଲୋକମାନେ ତାଙ୍କ ଘରେ ବସି ଅନ୍ଲାଇନ୍ ଡ୍ୟାନ୍ସକୁ ମଧ୍ୟ ଉପଭୋଗ କରିଚାଲିଛନ୍ତି ଆଉ ବୈଷୟିକ ବୈଷୟିକ ବ୍ୟବସ୍ଥାର ଗୁରୁତ୍ଵ ମଧ୍ୟ ବଢ଼ିଛି